ହଁ ମୁଁ ପଦ୍ମାବତୀ ଏଇଟା ବବଲୁ ଫଟୋ ଷ୍ଟୁଡ଼ିଓରେ ଲାଗିଛି ତ ଆଜ୍ଞା ମୋର ଗୋଟେ ପାସ୍ପୋର୍ଟ୍ ସାଇଜ୍ ଫଟୋ ଉଠାଇବାର ଥିଲା ତ ଆଉ ଜବ୍ ପାଇଁ ଟିକିଏ ଆପ୍ଲାଇ କରିବାର ଥିଲା ସେଥିପାଇଁ

ହଁ ସାର୍ ପାସ୍ପୋର୍ଟ୍ ସାଇଜ୍ର ଆଠଟା କପି ମୋର ଦରକାର ଅଛି ନାଇଁ ଦଶଟାକୁ ଗୋଟେ ହେଉଛି ଆଜ୍ଞା ଆପଣ ଯଦି କମ୍ ରେଟ୍ କରିବେ ବଲିକିନା ଦଶଟା କପିକୁ କେତେ ନେବେ ଦଶଟା କପିକୁ କେତେ ନେଉଛନ୍ତି ଦେଢ଼ଶହ କେମିତି ଶହେ ଟଙ୍କା ପକାନ୍ତୁ ସାର୍ କମ୍ ରେଟ୍ କଲେ ସିନା ହେବ ଆଗକୁ ଆମର ବହୁତ ଫଟୋ ଏଡିଟିଂ କରିବାର ଅଛି ନାଇଁ ଆଜ୍ଞା ଆମେ ଅଧିକ କପି କରିବାର ଅଛି ଶହେଟା କେତେ କପି କରିବାର ଅଛି କେତେ ଟଙ୍କା ନେବେ କ'ଣ କୁହନ୍ତୁ ଶହେଟା କପି କେତେ କମ୍ ପଡ଼ିବ କ'ଣ କୁହନ୍ତୁ ହଁ ହଁ ହଉ ଆଉ ଆପଣ ଦୋକାନରେ ଆପଣ ଷ୍ଟୁଡ଼ିଓ ଆପଣ କେତେବେଳେ ହଁ ଆପଣ ଆଗ ରେଟ୍ କମ କମାନ୍ତୁ ତା'ପରେ ଆମେ ବନ୍ଧୁବାନ୍ଧବ ବହୁତ ଅଛନ୍ତି ଅନ୍ୟମାନଙ୍କ ସହିତ ଧରିକି ଆସିବୁ ଆଉ ଆପଣଙ୍କର ଷ୍ଟୁଡ଼ିଓ କେତେବେଳେ ଖୋଲା ରହୁଛି କେତେବେଳେ ରହୁଛନ୍ତି

ହଉ ଦଶଟା ବାରଟା ବାରଟାରେ ଆମେ ପହଞ୍ଚୁଛୁ ଆଉ ଆପଣ ରେଟ୍ କାଟିକରି ସଠିକ୍ ରେଟ୍ରେ ଦିଅନ୍ତୁ ହଉ ଆମେ ଆସୁଛୁ ହଉ ଠିକ୍ ଅଛି ହଉ ଆମେ ବାର୍ଟାରେ ଆସୁଛୁ ବାରଟା ଘଣ୍ଟେରେ ମଧ୍ୟରେ ଆସୁଛୁ ଆଉ ହଁ ଆମେ ବାଇକ୍ରେ ଆସୁଛୁ ହଁ ପାଞ୍ଚଟାରେ ବାହାରୁଛୁ ହଁ ସାର୍ ହଁ ସାର୍ ଆସୁଛୁ ହଉ ଠିକ୍ ଅଛି ରଖୁଛି ଆମେ ଆସୁଛୁ